ପୋଷାକ ଧୋଇବା ପାଇଁ ଆମେ ପ୍ରଥମେ ଆମେ ପ୍ରଥମେ ଗୋଟିଏ ବାଲ୍ଟି ପାଣି ଆଣିବା ଗୋଟିଏ ବାଲ୍ଟି ପାଣିରେ ଟିକିଏ ସରଫ ଧୋଇବା ସରଫ ତାପରେ ସରଫରେ କିଛି ପାଣି ନେଇକି ତାକୁ ସରଫରେ କିଛି ପାଣି ନେଇକି ତାକୁ ଆମେ ଗୋଲେଇବା ଗୋଲେଇକି ତାପରେ ଆମେ ତାକୁ ସରଫ୍ରେ ତାପରେ ଗଲେଇକି ଯେତେବେଲେ ଗଲେଇ ସାରିବା ତାପରେ ଆମେ ଯୋଉଁ ସାର୍ଟ କିମ୍ବା ଧୋତି କିମ୍ବା ପେଣ୍ଟ କିମ୍ବା ଚଣା ଧୋଇବା କଥା ଆମେ ତାକୁ ସେଇଥିରେ ଧୋଇବା କିଛି ସମୟ ପରେ ତାକୁ ଆମେ ତାକୁ ଆମେ ତାପରେ ଧୋଇବା ପାଇଁ ନେବା ଆମେ ଯେତିକି ପାଣି ଧୋଇବା ପାଇଁ ଖର୍ଚ୍ଚ କରିଛୁଁ ଯଥାକି ଗୋଟିଏ ପ୍ୟାଣ୍ଟ ଧୋଇବା ପାଇଁ ଆମକୁ ନିହାତି ଗୋଟିଏ ବାଲଟିରୁ ଦୁଇ ବାଲ୍ଟି ପାଣି ଦରକାର ସେଥିପାଇଁ ଆମକୁ ଟିକେ ଜଲର ବିନିଯୋଗ କରିବା ପାଇଁ ଆମକୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଯଦି ଆମେ ବେଶୀ କିଛି ଜିନିଷ ଯହାାକି ଆମେ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ଋତୁରେ ପାଣି ବେଶୀ ଆମକୁ ପାଣି ବେଶୀ ଦରକାର ହୋଇଥାଏ କାହିଁକିନା ଗ୍ରୀଷ୍ମ ଋତୁ ଟିକେ ଖରା ଋତୁ ସେଥିପାଇଁ ଆମକୁ ପାଣି ବେଶୀ ଦରକାର ହୁଏ ଆମେ ଯଦି ସେହି ସମୟରେ ଲୁଗା ସଫା କରିବା ତାହେଲେ ଟିକେ ଗୋଟିଏ ବାଲ୍ଟି ପାଡ଼ିରେ କିଛି ସରଫ୍ କିମ୍ବା ସାବୁନ୍ ଆମେ ସରଫ୍ କିମ୍ବା ସାବୁନରେ ଆମର ନିଜର ଲୁଗା ସଫା କରିବା ପାଇଁ ଯେତିକି ପାଣି ଆବଶ୍ୟକତା ସେତିକି ଆମେ କରିବା ଯେମିତି ଶୀତ ଋତୁ ଶୀତ ଋତୁରେ ବେଶୀ ଥଣ୍ଡା ଅନୁଭୂତ ହୁଏ ସେଥିପାଇଁ ଆମକୁ ବେଶୀ ପାଣି ଯେତେବେଲେ ଯେତେ ସମୟ ଯେତେବେଲେ ଆମେ ଶୀତ ଋତୁରେ ଗାଧୋଇବା ପାଇଁ ଯାଉ ଲୁଗା କାଚିବା ପାଇଁ ଯାଉ ସେତେବେଲେ ଆମକୁ ବେଶୀ ପାଣି ଖର୍ଚ୍ଚ କରିବାକୁ ପଡ଼େନାହିଁ କାରଣ ଶୀତ ଋତୁରେ ବେଶୀ ଥଣ୍ଡା ଅନୁଭୂତ ହୁଏ ସେଥିପାଇଁ ଆମେ ଜଲକୁ ବେଶୀ ବେଶୀ ନଷ୍ଟ କରି କରିନଥାଉଁ କିନ୍ତୁ ଶରତ ଋତୁ ଗ୍ରୀଷ୍ମ ଗ୍ରୀଷ୍ମ ଗଲା ବର୍ଷା ଶୀତ ଶୀତ ଋତୁ ଶୀତ ଋତୁରେ ଶୀତ ଋତୁରେ କଥା ହେଲେ ତ ବର୍ଷା ଋତୁ ବର୍ଷା ଋତୁରେ ବର୍ଷା ହୋଇଥାଏ ଯେତେବେଲେ ବର୍ଷା ଋତୁରେ ଆମେ ଲୁଗା ସଫା କରିଥାଉ ଯେତେବେଲେ ବର୍ଷା ଋତୁରେ ଯେତେବେଲେ ଆମେ ଲୁଗା ସେଫା କରିଥାଉ ସେହି ସମୟରେ ବର୍ଷା ହୋଇଏ ସେତିକି ପାଇଁ ଆମେ ବର୍ଷାର ପାଣି ବର୍ଷାର ପାଣି ଯେମିତି ଘର ଉପରେ କିମ୍ବା ଛାତ ଉପରେ ପଡ଼େ ସେଇ ପାଣିକୁ ଆମେ ସଞ୍ଚୟ କରି କିଛି ବାଲ୍ଟି କିମ୍ବା କିଛି ଡ଼ାଲିଆରେ ପାଣି ରଖି ବାଲ୍ଟି କିମ୍ବାରେ ପାଣି ରଖି ଆମେ ସେଇଥିରେ ଆମେ ରଖିଥାଉ ଯାହାକି ଆମର ପାଣି ନଷ୍ଟ ହୋଇନଥାଏ ଗ୍ରୀଷ୍ମ ବର୍ଷା ଶରତ ଶରତ ଶୀତ ବସନ୍ତ ବସନ୍ତ ଋତୁରେ ମଧ୍ୟ ଆମେ ଯେପରିକି ସଫା କରିଥାଉ ସେହି ସମୟରେ ଆମର ଲୁଗା ସଫା ସଫା କରିବା ପାଇଁ ବେଶି ପାଣି ନଷ୍ଟ ହୋଇନଥାଏ ଆମେ ଯଦି ଆମେ ଯଦି ବେଶୀ ପାଣି ନଷ୍ଟ କରିଦେବା ତାହେଲେ ଆମର ହିଁ ଅସୁବିଧା ହେବ ଏଥିପାଇଁ ଆମକୁ ଆମକୁ ଜଲ ନଷ୍ଟ କରିବେ ନାହିଁ ଠିକ୍ ମାତ୍ରାରେ ଆମେ ଜଲ ଜଲକୁ ବ୍ୟବହାର କରିବା ପୋଷାକ ଧୋଇବା ବେଲେ କମ୍ ଯେତେବେଲେ କାଚିବା ବୋଲେ ସେତେବେଲେ ବି କମ୍ ଠିକ୍ ମାତ୍ରାରେ ଆମେ ପାଣିକୁ ବ୍ୟବହାର କରିବା ଉଚିତ୍